ଆମ ଅଞ୍ଚଳର ପର୍ଯ୍ୟଟନ ପାଇଁ ଯଥା ସମ୍ଭବ ସୁବିଧା ନାହିଁ ସେଥିପାଇଁ ଆମ ଅଞ୍ଚଳରେ ପର୍ଯ୍ୟଟକ ମାନଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ହୋଟେଲ ର ସୁବିଧା ଯେପରିକି ପର୍ଯ୍ୟଟକ ମାନେ ସୁବିଧାରେ ଖାଇପାରିବେ ପରିବହନ ଯେପରିକି କେବଳ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା ଦରକାର ରହିବା ପାଇଁ ସବୁ ପର୍ଯ୍ୟଟନ ସ୍ଥଳରେ ଘର ରହିବା ନିହାତି ଜରୁରୀ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ନିଜ ନିଜର ଗାଡ଼ି ଓ ଜିନିଷ ସୁରକ୍ଷିତ ଭାବରେ ରଖି ପାରିବେ ସେଥିପାଇଁ ନିହାତି ଜରୁରୀ